ହଁ ଖୁଡ଼ି ନମସ୍କାର ଆଉ କ'ଣ କରୁଛ ମୁଁ ଯେଇ ସୁନାଖେଳା ଆସିଥିଲି ହଁ ତମେ କ'ଣ କରୁଛ କି ପୁରୀ ଆଡ଼େ କାଲି ଯିବି ବୋଲି ବାହାରିଛି ତମକୁ ସେଥିପାଇଁ ଫୋନ କରିବି ବୋଲି ବାହାରିଥିଲି ତମେ ତ ଫୋନ କରିଦେଲଣି ଆଉ ପୁରୀ ର ମନ୍ଦିର ଯେଉଁ ଆର ବର୍ଷ ଯାଇଥିଲି ଯାହା ଯେମିତି ଥିଲା ସେମିତି ନା ଏବେ କ'ଣ ଆଉ କିଛି ପରିବର୍ତ୍ତନ ହୋଇଛି ଏହି ଯେଉଁ ଲକ୍ଷ୍ମୀ ମନ୍ଦିର ପଟ ଯେଉଁ ପାଚେରୀ ଥିଲା ହେଟା ଭାଙ୍ଗି ଦେଇଛି ଆଉ ସେହିଠି ଯେଉଁଟା ତା ଆଗେରେ ଯେଉଁ ଲକ୍ଷ୍ମୀ ବଜାର ଥିଲା ତାକୁ ତାହେଲେ ଉଠାଇ ଦେଇଛି ସେହିଠୁ ଓହୋ ଆଉ ମନ୍ଦିର ମନ୍ଦିରର କ'ଣ କରିଛି କେଉଁଟା ଆର ବର୍ଷ ତ ମୁଁ ଆର ବର୍ଷ ତ ମୁଁ ଯାଇଥିଲି ଯେ ଇଏ ଗହଳି ଯୋଗୁଁ ଅଭଡ଼ା ଯୋଡ଼େ ଖାଇ ହେଲାନି ଏହି ବର୍ଷ ଅଭଡ଼ା ଖାଇ ହେବଟି କ'ଣ କେମିତି ଅଭଡ଼ା ପାଇଁ ସିଷ୍ଟମ ହୋଇଛି କି ନାହିଁ ନା ମୁଁ ବା କାଲି ଯିବି କାଲି ଏହି ଗାଁ ବସ ରେ ତ ବାହାରିକି ପଳାଇବି ଆଉ କାଲି ସକାଳୁ ଗଲେ ଏବେ ଦର୍ଶନ କରିବାକୁ ଛାଡ଼ୁଛନ୍ତି ଟି ବଲେ ଆର ଭଳିଆ ଆଉ ଠେଲା ପେଲା ନାହିଁ ଆଉ ଏହି ଯେଉଁ ମୋବାଇଲ ଫୋନ ଜୋତା ହେରିକା ନେଇକି ଗଲେ ହେଇଟି ଥୋଇବା ପାଇଁ କ'ଣ ବ୍ୟବସ୍ଥା ମନ୍ଦିରର ହେଇ ଯେଉଁ ଫାଟ ହୋଇଥିଲା ଉପରେ ମୁଁ କାଲି ଯାଇକି ପହଁଞ୍ଚିଲେ ତାହେଲେ ଆମେ ଦୁଇଜଣ ଯାକ ଯିବା ଜଗନ୍ନାଥ ମନ୍ଦିର ମୋତେ ଟିକେ ଭଲ ଭାବରେ ବୁଲାଇଦେବ ହଁ ମୁଁ କ'ଣ ଏବେ ଶୁଣିଥିଲି ବହୁତ ଗଛ ହେରିକା ଲାଗିଛି ବୋଲି ସେ ଜଗନ୍ନାଥ ମନ୍ଦିର ଆଗରେ ସବୁ ଆଉ ଇଏ ରଥ ଯାତ୍ରା ସମୟରେ ରଥ କେମିତି ତିଆରି ହେଉଛି ଏବେ ତ ଅକ୍ଷିତୃତୀୟ ଗଲା ରଥ ହଁ ଓହୋ ଇଏ ନାଇଁ ଏବେ ତ ମନ୍ଦିର ଆଗରେ ଯେଉଁ ଗଛ ଯେଉଁ ଅଛି ରଥ କେମିତି ତିଆରି ହେବ ସେହିଠି ହେ ଗଛ କ'ଣ ଉଠାଇବେ ପୁଣି ଇଏ ଜଗନ୍ନାଥ ମନ୍ଦିର ଭିତରେ ଜଗନ୍ନାଥ ମନ୍ଦିର ଭିତରେ ଯେଉଁ ଲକ୍ଷ୍ମୀ ମନ୍ଦିର ଥିଲା ସେ ତାର ବି କ'ଣ କିଛି କାମ ଫାମ ହୋଇଛି ନା ସେମିତିଆ ଆର ବର୍ଷ ଯାହା ଥିଲା ସେୟା ହଁ ହଁ ହଁ ହଁ ହଉ ମୁ ଏବେ ତ ସୁନାଖେଳା ହୋଇଛି ଯାଉଛି ହେରି କାଲି ସଖାଳୁ ଯାଇକି ପହଞ୍ଚିବି ଗାଁ ବସ ରେ ଯିବି ହାଁ ରହୁଛି ହଉ ରହୁଛି ଖୁଡ଼ି ନମସ୍କାର